ନା ମୁଁ କେବେ ବଡ଼ ଗୋଷ୍ଠୀ ପାଇଁ ରାନ୍ଧି ନାହିଁ ଏବଂ ଯେତିକି ମୁଁ ଦେଖିଛି ଆମ ମମି ରାନ୍ଧନ୍ତି ବା ଆମ ମାଆ ରାନ୍ଧିଥାନ୍ତି ରାନ୍ଧିଥାନ୍ତି ତ ସେଇ ହିସାବରେ ମୁଁ ଏତିକି ଜାଣିଛି ଯେ ତାଙ୍କେ ଭଲ ରାନ୍ଧନ୍ତି ଆଉ କେତିକି କ'ଣ କେଉଁ ଅନୁସାରେ କେତିକି ଲୁଣ ପଡ଼ିବ ବା ହଳଦୀ ପଡ଼ିବ ବା ଯେଉଁଟା ବି ଏମିତି ସବୁ ପଡ଼ିବ କେମିତି ବଲେ କେତେ ରହିଲେ କେତିକି ଠିକ୍ ହବ ତ ସେଇ ହିସାବରେ ଗୋଷ୍ଠୀ ପାଇଁ ରାନ୍ଧିଛନ୍ତି ଆମ ମମି ତ ମୁଁ ଜାଣିଛି କେତେ ଲୋକ ଖାଇବେ ତ ସେଇ ହିସାବରେ ଚାଉଳ କେତେ ପଡ଼ିବ ଏବଂ ପାଣି କେତେ ପଡ଼ିବ ବା ଲୁଣ ବା ହଳଦୀ ବା ଯେଉଁଟା ଯେତିକି ବି ସୋ ଆମ ମମି ବି ମୋତେ କହିଛନ୍ତି କେମିତି ରାନ୍ଧିଲେ କେମିତି ହବ କ'ଣ ତ ମୁଁ ରାନ୍ଧି ଶିଖି ଯିବାକି ଗୋଷ୍ଠୀ ମାନଙ୍କ ପାଇଁ ମୁଁ କେବେ ରାନ୍ଧି ନାହିଁ ରାନ୍ଧି ଥିଲେ କହିଥାନ୍ତି ଯେ କେମିତି ଅବସରରେ କିପରି ହେଇଥିଲା ସୋ ଭଲ ରାନ୍ଧନ୍ତିି ଆମ ମାଆ ତ ବହୁତ ଯେତିକି ଲୋକଗୁଡ଼ା ରାନ୍ଧିବାର ଅଛିି ସେତିକି ଲୋକ ଦେଖିକି ଦେଖି ଚାହିଁକି ଏତିକି ରାନ୍ଧିଲେ ହବ କେତେ ଜଣଙ୍କ ପାଇଁ ଜଣେ ସଫିସିଏଣ୍ଟ ହେଇପାରିବ ଯେଉଁଟାକି ନିଅଣ୍ଟ ହବନି ଆରାମରେ ଲୋକ ଖାଇପାରିବେ ସେଇ ହିସାବରେ କରିପାରିବେ